ଅଶୋକଙ୍କ ଦୟା ନଦୀ ନିକଟରେ ହୋଇଥିବା ଏକ ଯୁଦ୍ଧ ଯାହାଦ୍ୱାରା ଦୟା ନଦୀ ରକ୍ତ ନଦୀରେ ପରିଣତ ହୋଇ ଯାଇଥିଲା ଏବଂ ଏହା ଦ୍ୱାରା ଅନେକ ଲୋକ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲେ ସେମାନେ ସମ୍ମୁଖୀନ ହୋଇଥିବା କିଛି ଆହ୍ୱାନ ହେଉଛି ଅଶାନ୍ତି ହିଁ ସବୁ ସମସ୍ୟାର ମୂଳ କାରଣ ଏଥିରେ ସମସ୍ତଙ୍କର ଦୋଷ ହୁଏ ତ ନଥିଲା କିନ୍ତୁ ସେଥିପାଇଁ ସମସ୍ତଙ୍କୁ ଜୀବନ ଦେବାକୁ ପଡ଼ିଥିଲା କାହାର ଭାଇର ଜୀବନ ପଳାଇଲା କାହାର ସ୍ୱାମୀର ଜୀବନ ପଳାଇଲା କାହାର ପୁଅର ଜୀବନ ପଳାଇଲା ଏଥିଦ୍ୱାରା ପୁରା ସମ୍ପୂର୍ଣ୍ଣ ଦୟା ନଦୀ ରକ୍ତ ନଦୀରେ ପରିଣତ ହୋଇଯାଇଥିଲା ତେଣୁ କୌଣସି ଏକ ବିବାଦକୁ ଯୁଦ୍ଧର ରୂପ ନଦେଇ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରିବା ଏବଂ ତଲଵାରକୁ ସବୁଦିନ ପାଇଁ ଫୋପାଡ଼ିବା ଏବଂ ଶାନ୍ତି ପୂର୍ଣ୍ଣ ଜୀବନ ଯାପାନ କରିବା ହେଉଛି ଏହାର ମୁଖ୍ୟ ଆହ୍ୱାନ